ଆଜ୍ଞା ମାଳୀବସାରୁ ଆମେ ଭୁବନେଶ୍ୱର ଯାଉଛୁ ଯେଉଁ ବସ୍ ଗୌରୀ ଗୌରୀଶଙ୍କର ବସ୍ ସେ ବସ୍ ଅତି ଭଲ ମତଲବ୍ ଭଲ ନାହିଁ କାହିଁକି ନା ତାର ସିଟ୍ ସବୁ ଭାଙ୍ଗି ଯାଇଛି ଡୋର୍ ଭାଙ୍ଗି ଯାଇଛି ଟାୟାର୍ ଅତି ପୁରୁଣା ଟାୟାର୍ କାଚ ଭଙ୍ଗା କାଚ ଇମରଜେନ୍ସି ଡୋର୍ ନାହିଁ ଆମର କଟକ ଭୁବନେଶ୍ୱର ବାରିପଦା ମୟୂରଭଞ୍ଜ ସବୁ ଜିଲ୍ଲାରେ ଭଲ ବସ୍ ଚାଲିଛି କିନ୍ତୁ ଗ୍ରାମାଞ୍ଚଳରେ ସେ ସବୁ ବସ୍ର ସୁବିଧା ହିଁ ନାହିଁ ଗ୍ରାମାଞ୍ଚଳରେ କ'ଣ ପାଇଁ ସେ ବସ୍ ଚାଲିଛି ଯେଉଁ ବସ୍ କି ଭଙ୍ଗା ଦଦରା ସହର ମାନଙ୍କରେ ଭଲ ଚାଲିବ ଗାଁ ଗ୍ରାମାଞ୍ଚଳରେ କାହିଁକି ଖରାପ ଚାଲିଵ କାହିଁ ଗାଁରେ କ'ଣ ମଣିଷ ହିଁ ନାହାନ୍ତି ନା ଗ୍ରାମାଞ୍ଚଳରେ ପଇସା ଦଉନାହାନ୍ତି ଯେଉଁ ବସ୍ ଆମର କଟକ ଭୁବନେଶ୍ୱର ବାରିପଦା ମୟୂରଭଞ୍ଜରେ ଚାଲୁଛି ସେହି ବସ୍ କାହିଁକି ଗାଁ ମାନଙ୍କୁ ଆସୁନାହିଁ ଗାଁ ମାନଙ୍କରେ କ'ଣ ପାଇଁ ଚାଲୁନାହିଁ ଖାଲି ଗୌରୀଶଙ୍କର ନୁହେଁ ଅନେକ ବି ବସ୍ ଅଛି ବିଟି ହେଲା ଆମର ମା' ଲକ୍ଷ୍ମୀ ହେଲା ଯେକୌଣସି ବସ୍ ସବୁ ଯାକ ବସ୍ ସେଇଭଳି ଅବସ୍ଥା ଗଭର୍ଣ୍ଣମେଣ୍ଟ ଯଦି ତଦାରଖ କରନ୍ତା ସେ ସବୁ ବସ୍ର ତା'ହେଲେ ଭଲ ଚାଲିପାରନ୍ତା